ହଁ ଆପଣ ନୀଳକଣ୍ଠ ମଉସା କହୁଥିଲେ କି ମୋର କିଛି ଏଠି ପର୍ବ ଅଛି ମୋର କିଛି ପରିବା ଦରକାର ଥିଲା ଆପଣ ମୋତେ ପରିବା କିଛି ଦେଇଥାନ୍ତେ ମୋର ଆଳୁ ପାଞ୍ଚ କେ ଜି ବାଇଗଣ ତିନି କିଲେ ଖଟା ପାଇଁ ଟମାଟୋ ତିନି କିଲେ ପିଆଜ ଦୁଇ କିଲେ କଖାରୁ ପାଞ୍ଚ କିଲେ ସିମ୍ବ ଦି କିଲେ ଆଉ ଝୁଡ଼ଙ୍ଗ ତିନି କିଲେ ଆଜ୍ଞା ଏଇ ପରିବା ମୋର ଦରକାର ଆଳୁ କେତେ ଆଳୁ ଆଳୁ କେତେ ଦାମ୍ ଅଛି କେତେ ରେଟ୍ କିଲୋ ହଁ ହଉ ଆଳୁ କିଲୋ କୋଡ଼ିଏ ଟଙ୍କା ଥିଲେ ମୋତେ ତିନି କିଲୋ ଆଳୁ ଦେଇଦେବେ ଆଜ୍ଞା ଆଉ ଟମାଟୋ କେତେ ଅଛି ରେଟ୍ ଆଉ ଟିକିଏ କମ୍ କରୁନାହାନ୍ତି ପନ୍ଦର ଟଙ୍କା ଲେଖାରେ ଦେବେ ଆଛା ଆଉ ପିଆଜ ରେଟ୍ କେତେ ଅଛି ଆଉ ଟିକେ କମ୍ କରନ୍ତୁ ଆଚ୍ଛା ଆଉ ଝୁଡ଼ଙ୍ଗ କେତେ ରେଟ୍ ଅଛି ଆଉ ଟିକିଏ କମ୍ କରୁନାହାନ୍ତି ବହୁତ ରେଟ୍ ହୋଇଯାଉଛି ଏତେ ରେଟ୍ କିଣିବା ସମ୍ଭବ ହେଉନି ଆଉ ଟିକିଏ କମ୍ କରନ୍ତୁ ହଁ ହଉ ଦେଖିକି ଯାହା ଦେବେ ଆଉ କଖାରୁ ରେଟ୍ କେତେ ଅଛି ତା'ହେଲେ କିଲୋ କୋଡ଼ିଏ ହେଲେ ମତେ ତିନି କିଲୋ କଖାରୁ ଦେଇଦେବେ କୋଡ଼ିଏ ଟଙ୍କା ହିସାବରେ ଆଉ ମାଟି ଆଳୁ କେତେ ରେଟ୍ ଅଛି ତା'ହେଲେ ଚାଳିଶ ଟଙ୍କା ଥିଲେ ତା'ହେଲେ ମୋତେ ଦୁଇ କିଲୋ ଖଣ୍ଡେ ଦେବେ ଆଉ ଏତେ ଏତେ ଗୁଡ଼ାଏ ପରିବା ଟିକିଏ ରେଟ୍ କମାନ୍ତୁ ବାହାଘରରେ ଏତେ ପଇସା ଖର୍ଚ୍ଚ ହେଉଛି ଟିକିଏ କମାନ୍ତୁ ଏ ଟିକିଏ ଟିକିଏ କମିଗଲେ ମୁଁ ଟିକିଏ ଉପକୃତ ହେବି ନା ନାହିଁ ମୁଁ ଏତେ ଖର୍ଚ୍ଚ କରୁଛି ଆଉ ମଞ୍ଜିଆ ବାଇଗଣ ଦେଖିକି ଦେବେନି ପଚା ଟମାଟୋ ମଧ୍ୟ ଦେବେନି ଭଲ ଜିନିଷ ଟିକିଏ ଦେଖିକି ଦେବେ ଆଉ ଆଉ ତା ସାଙ୍ଗକୁ ଟିକିଏ ତା ସାଙ୍ଗକୁ ଟିକିଏ ପୋଟଳ ମଧ୍ୟ ଦେବେ ପୋଟଳ ଚାରିଟା ବେଳକୁ ମୋ ପାଖକୁ ପଠାଇଦେବେ ଆଉ ପୋଟଳ ରେଟ୍ କେତେ ଅଛି ତା'ହେଲେ ହଁ ଭଲ ପୋଟଳ ହୋଇଥିବ ଯେମିତି ଶୁଖିଲା ନଥିବ ହଳଦିଆ ପଡ଼ି ନଥିବ ଆଚ୍ଛା ଫୁଲକୋବି ଅଛି ନା ନାହିଁ ଫୁଲକୋବି ଭଲ ନାହିଁ ଆଛା ବନ୍ଧାକୋବି ବନ୍ଧାକୋବି ରେଟ୍ କିଲୋ କେତେ ଅଛି ଦେଖିକି ଦୁଇ କିଲୋ କି ତିନି କିଲୋ ତିନି କିଲୋ ଖଣ୍ଡେ ଦେଇଦେବେ ଆଉ ହଁ ଆଜ୍ଞା ଆଉ ଗାଜର ଗାଜର ଅଛି କି ଆଜ୍ଞା ଗାଜର କିଲୋ କେତେ ଅଛି ଆଉ ପଚାଶ ଟଙ୍କା ଥିଲେ ମୋତେ ଅଧେ କିଲୋ ଖଣ୍ଡେ ଦେଇଦେବେ ଅଧେ କିଲୋ ଆଉ ଭେଣ୍ଡି ଭେଣ୍ଡି ରେଟ୍ ଅଛି ଭେଣ୍ଡି କେତେ ଅଛି ଚାଳିଶ ଟଙ୍କା ଥିଲେ କିଲୋଟେ ତା'ହେଲେ ଦେଇଦେବେ ଚାଳିଶ ଟଙ୍କା ଆଉ ମଟର ଛୁଇଁ ଅଛି ମଟର ଛୁଇଁ ମଉସା ମଟର ଛୁଇଁ ଅଛି ଆଚ୍ଛା ଆଚ୍ଛା ହଁ ହଉ ଠିକ୍ ଅଛି ତା'ହେଲେ ମୋତେ ପଠାଇଦେବେ ଚାରିଟା ବେଳକୁ ହଁ ହଉ ହଁ ହଉ ଠିକ୍ ଅଛି ହଉ ଠିକ୍ ଅଛି ଯାହା ପଇସା ହେଉଛି ମୁଁ ଦେଇଆସିବି ହିସାବ କରିକି ଦେଇଦେବି ମୁଁ ମୋ ଜିନିଷ ନେଇଆସିବି ଆଉ ଆଜ୍ଞା ଆଜ୍ଞା ହଁ ହଉ ଠିକ୍ ଅଛି ହଁ ହଉ ମଉସା ରହୁଛି